ବର୍ତ୍ତମାନ ଭାରତ ହେଉଛି ପୃଥିବୀର ଗୋଟେ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ କିନ୍ତୁ ଏହାର ସବୁଠୁ ବଡ଼ ସମସ୍ୟା ହେଉଛି ବାୟୁମଣ୍ଡଳ ପ୍ରଦୂଷଣ ଭାରତର ଦିଲ୍ଲୀ ସହର ପୃଥିବୀର ସବୁଠୁ ପ୍ରଦୂଷିତ ସହର ରୂପେ ପରିଚିତ ବର୍ତ୍ତମାନ ପାଇଁ ଏଇ ବାଯୁମଣ୍ଡଳ ପ୍ରଦୂଷଣ ମୁଖ୍ୟ କାରଣ ଗୁଡ଼ିକ ହେଉଛି ଜନ ସଂଖ୍ୟା ବୃଦ୍ଧି ଜଙ୍ଗଲ ଜଙ୍ଗ ଜଙ୍ଗଲ କାଟ ନଦୀ ଜଳ ନଦୀ ଜଳ ଏସବୁ ଠିକ ଟାଇମରେ ବର୍ଷା ନହେବାର କାରଣ ବର୍ତ୍ତମାନ ପାଇଁ ନଦୀ ଜଳ ମାନଙ୍କରେ ଜଳ ଦେଖିବାକୁ ମିଳୁନି କାହିଁକିନା ଆମେମାନେ ଜଙ୍ଗଲ କାଟି ବଡ଼ ବଡ଼ କୋଠା କରିବାରୁ ଠିକ ଟାଇମରେ ବର୍ଷା ହେଉନି ସେଥିପାଇଁ ଜଳର ଅଭାବ ବର୍ତ୍ତମାନ ପାଇଁ ଆମେ ମଣିଷମାନେ ପର୍ବତ ଗୁଡ଼ିକୁ ଖନନ କରି ସେଥିରୁ ବିଭିନ୍ନ ପ୍ରାକୃତିକ ପ୍ରାକୃତିକ ପଦାର୍ଥ ଗୁଡ଼ିକ ଯେପରିକି ବକ୍ସାଇଟ୍ ମାଙ୍ଗାନିଜ୍ ଲୁହାପଥର ଏସବୁ ଗୁଡ଼ିକୁ ଏସବୁ ଗୁଡ଼ିକୁ ଖନନ କରିବା ସତ୍ତ୍ୱେ ପର୍ବତ ପାହାଡ଼ ଏସବୁ ଏସବୁ ଗୁଡ଼ିକ ଏସବୁ ଗୁଡ଼ିକ କ୍ଷୟ ହେଉଛି ଏହା ମଧ୍ୟରେ ବି ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ସମୁଦ୍ର ଜଳ ସମୁଦ୍ରରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ରହୁଛନ୍ତି ହେଲେ ବର୍ତ୍ତମାନ ସମୟରେ ଯେଉଁ ବିଭିନ୍ନ ଗୁଡ଼ିକ ବିଭିନ୍ନ ବଡ଼ ବଡ଼ ଜାହାଜ ଜାହାଜ ଗୁଡ଼ିକ ବଡ଼ ବଡ଼ କଳକାରଖାନା ଗୁଡ଼ିକ ସେଗୁଡ଼ିକର ସବୁ ସେଗୁଡ଼ିକରୁ ବାହାରୁ ଥିବା ସବୁ ବିଷାକ୍ତ ତରଳ ପଦାର୍ଥ ଗୁଡ଼ିକ ସବୁ ସମୁଦ୍ରକୁ ଛଡ଼ା ଯାଉଛି ଯାହା ମଧ୍ୟରେ ସମୁଦ୍ର ପାଣି ମଧ୍ୟ ବି ପ୍ରଦୂଷିତ ହେଉଛି ଆଉ ରହିଲା ଚାଷ ଜମି ଚାଷ ଜମି ଚାଷ ଜମି ହେଉଛି ଚାଷ ଜମିମାନଙ୍କରେ ଅଧିକ ଅଧିକ ଉତ୍ପାଦନ ପାଇଁ ଚାଷୀମାନେ ଚାଷ ଜମିରେ ବିଭିନ୍ନ ପ୍ରାକୃତିକ ପଦାର୍ଥ ନ ନପକାଇ ବିଭିନ୍ନ ରାସାଯନିକ ସାରା ପକାଉଛନ୍ତି ଯାହା ଫଳରେ ସବୁ ଚାଷ ଜମି ଅନୁର୍ବର ହେଇଯାଉଛି ଯାହାଦ୍ୱାରା ଆମ ମୃତ୍ତିକା ବି କ୍ଷୟ ହେଉଛି ଦିନକୁ ଦିନ ଆମ ଚାଷ ଜମି ବଷାକ୍ତ ହେବାରେ ଲାଗିଛି ଏହା ମଧ୍ୟରେ ଏହା ମଧ୍ୟରେ ଆମର ଋତୁ ଗୁଡ଼ିକ ବି ଠିକ ସମୟରେ ଋତୁ ଗୁଡ଼ିକ ବି ଠିକ ସମୟରେ ଜଣା ପଡୁନାହିଁ ଗ୍ରୀଷ୍ମ ଋତୁରେ ଅଧିକରୁ ଅଧିକ ଖରା ହେଉଛି ଠିକ ସମୟରେ ବର୍ଷା ହେଉନି ଚାଷ ଜମି ବି ବର୍ଷା ହେଉନି ଶୀତ ଋତୁରେ ପ୍ରବଳ ଶୀତ ହେଉଛି କେବେ କେବେ ଶୀତ ହେଉନି ଏଇଭଳି ସମସ୍ୟା ସବୁ ସମାଧାନ ଏଇସବୁ ସମସ୍ୟା ଗୁଡ଼ିକ ଦେଖାଯାଉଛି